ନରେନ୍ଦ୍ର ମୋଦିଙ୍କର ଏଇ ସ୍ୱଚ୍ଛ ଭାରତ ଅଭିଯାନ ନିହାତି ଏକ ପ୍ରଶଂସନୀୟ କାର୍ଯ୍ୟକ୍ରମ ଅଟେ

ଯେ ଆମେ ସୁସ୍ଥ ରହିଲେ ଆମ ପରିବେଶ ସୁସ୍ଥ ରହିଲେ ଏବଂ ସ୍ୱଚ୍ଛ ରହିଲେ ଆମେ ମଧ୍ୟ ବହୁତ ଆଗକୁ ଯାଇପାରିବା ନିରୋଗ ରହିପାରିବା ନିରାପଦରେ ରହିପାରିବା ଏବଂ ଆମମାନଙ୍କୁ କୌଣସି ରୋଗ ହେବନାହିଁ ଏହି କାର୍ଯ୍ୟକ୍ରମଟି ଆମକୁ ପ୍ରଭାବିତ କରିବା ସହିତ ଅନେକ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିଛି ଏଥି ସହିତ ଗଛ ରୋପଣ କରିବା ଏବଂ ତା'ର ଦାୟିତ୍ୱ ନେବା ଏସବୁ କାର୍ଯ୍ୟକ୍ରମ ମଧ୍ୟ ଆମେ କରିଥିଲୁ ଏବଂ ଲୋକମାନଙ୍କୁ ଅନେକ ପ୍ରକାରର ସଚେତନ ମଧ୍ୟ କରେଇଥିଲୁ